ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଖେଳ ଖେଳାଯାଏ ନଟୁ ଚକି ତାସହିତ ତାସ ତାସହିତ ଦଣ୍ଡା କବାଡ଼ି ସବୁ ଖେଳାଯାଏ କିନ୍ତୁ ମୋର ବେଶୀ ପ୍ରିୟ କବାଡ଼ି ଖେଳ କାହିଁକି ନା ମୁଁ ପ୍ରତିଦିନ କବାଡ଼ିକୁ ବହୁତ ଭଲ ପାଏ ଖେଳିବାକୁ ତାସହିତ ପ୍ରତିଯୋଗିତାରେ ଭାଗ ନେଇଥାଏ ମୋର ହେଉଛି ପ୍ରିୟ ହେଉଛି କବାଡ଼ି ଖେଳ ପ୍ରତିଯୋଗିତାରେ କବାଡ଼ି ଖେଳିଲା ବେଳେ ମୋତେ ବହୁତ ଭଲ ଲାଗେ ଆଉ ମୋତେ ବହୁତ ଖୁସି ଦେଇଥାଏ